ମୋର ସବୁଠାରୁ ବଡ଼ ଶକ୍ତି ହେଉଛି ଆତ୍ମବିଶ୍ୱାସ ଆତ୍ମବିଶ୍ୱାସ ନେଇକି ମୁଁ ଆଗକୁ ଯିବା ପାଇଁ ପସନ୍ଦ କରେ ମୁଁ ଟେନ୍ଥରେ ଭଲ ରେଜଲ୍ଟ ରଖିଲି ମୋ ବାପା ମା ବହୁତ ପସନ୍ଦ ମାନେ ବହୁତ ଖୁସି ହେଲେ ଆଉ ଆଗକୁ ଯିବା ପାଇଁ ବି ମୋତେ ସାହସ ଦେଲେ ଶକ୍ତି ମୋର ଆହୁରି ଆସିଲା ମୁଁ ଯେତେବେଳେ ପ୍ଲସ ଟୁ ରେ ପ୍ଲସ ଟୁ ପଢ଼ିଲି ସେହି ଟାଇମ୍ ରେ ବି ଭଲ ଥିଲା ଆଉ ମୋ ବାପା ମା ବହୁତ ମୋ ସଫଳତା ପଛରେ ମୋ ବାପା ମା ର ବି କିଛି ଆଶା ଅଛି କିମ୍ବା ତାଙ୍କର କିଛି ସାହସ ଅଛି ମୋ ଝିଅଟା ଆଗକୁ ଯିବ କିଛି ଭଲ ରେଜଲ୍ଟ ରଖୁଛି ଭଲ ମାର୍କ ବି ଥିଲା ଆଉ ଯେତେବେଳେ ମୁଁ ପ୍ଲସ ଥ୍ରୀ ପ୍ଲସ ଥ୍ରୀ ବି କଲି ସେହି ଟାଇମ୍ ରେ ବି ମୋ ବାପା ମା ବହୁତ ଖୁସି ହୋଇଥିଲେ ଆହୁରି ପଢ଼ିବା ପାଇଁ ବି ମୋତେ ସାହସ ଦେଲେ ଶକ୍ତି ବି ମୋର ମୋତେ ଶକ୍ତି ଆସିଲା କିମ୍ବା ପଢ଼ିବା ପାଇଁ ବହୁତ ଇଚ୍ଛା ହେଲା ମୋର ସାହସ ଆହୁରି ଆସିଲା ଏମିତି ମୁଁ ମୋ ବାପା ମା ମୋ ପଛରେ ଅଛନ୍ତି ବା ସେଥିପାଇଁ ମୋତେ ବହୁତ ସାହସ ଆସେ ଶକ୍ତି ଆସେ ଆଗକୁ ପଢ଼ି ଚାଲିବା ପାଇଁ ଆଉ ସେଥିପାଇଁ ମୁଁ କିଛି ଆଗକୁ ଏମିତି ଯଦି ମୋ ବାପା ମା ର ଆଶୀର୍ବାଦ ଥିବ ତା'ହେଲେ ମୋର ଆହୁରି ଶକ୍ତି ଆସିବ କି ପିଜି ପିଜି ପଢ଼ିବି ପିଜି ପଢିକି କ୍ୱାଲିଫାୟ ଠିକ ରେ କଲା ପରେ କିଛି ତ ଗୋଟିଏ ସର୍ଭିସ କିମ୍ବା ଟିଚର କି ଲେକ୍ଚର ଯାହାବି କିଛି ମୁଁ ହୋଇକି ମୋ ବାପା ମା ର ଯେଉଁ ଆଶା ରଖିଛନ୍ତି ମୋ ବାପା ମା ସେ ଆଶାଟା ପୂରଣ କରିବି ଆଉ ମୋର ଏହିଟା ଗୋଟିଏ ଦୁର୍ବଳତା ହେଲା ଯେ ମୁଁ ମୋତେ ଛୋଟ ଛୋଟ କଥାରେ କିଏ କିଛି ଟାଣ କଥା କହିଦେଲେ ମୋତେ ବହୁତ ଦୁଃଖ ଲାଗେ କିମ୍ବା ମୁଁ କାନ୍ଦି ପକାଏ କାହାକୁ ମୁଁ ଉତ୍ତର ଦେଇପାରେନି ସେ ହେଉଛି ମୋ ଦୁର୍ବଳତାର ଅଛି